ଆମ ଗାଁର ଲୋକମାନେ ପିଲାମାନଙ୍କୁ ପୋଲିଓରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ପୋଲିଓ ବୁନ୍ଦା ଦିଅନ୍ତି ଆଉ ସେମାନଙ୍କୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଏଇସବୁ ସରକାରଙ୍କ ତରଫରୁ ସବୁ କାର୍ଯ୍ୟକଳାପ ନିଆଯାଉଅଛି ଆଉ